ହ୍ୟାଲୋ ନମସ୍କାର ନମସ୍କାର ମୁଣ୍ଡ ବଥା ହେଉଛି ହଉ ଗୋଟେ କାମ କର ମେଡ଼ିସିନ୍ କ'ଣ ଖାଉଛ କମୁନି ହେଲେ ଗୋଟେ କାମ କର ମେଡ଼ିସିନ୍ ଖାଅ ଆଉ ମୁଣ୍ଡ ସବୁବେଳେ ଧୁଅନା ହେଲା ମୁଣ୍ଡ ସବୁବେଳେ ଧୁଅନା ଧୋଇଲେ ଥଣ୍ଡା ହବ ଆଉ ଆମ କୋରାପୁଟ କ୍ଳାଇମେଟ୍ ତ ସବୁବେଳେ ଥଣ୍ଡା ଥଣ୍ଡା ହେଲେ କ'ଣ ହବ ଏମିତି ମୁଣ୍ଡ ବଥା ସବୁ ରହିଯିବ ବୋଲି ଅସୁବିଧା ସେଇଟା ପାଇଁ ମୁଣ୍ଡ ଧୁଅନା ଆଉ ହଁ ଆଉ ଟିକେ ଇଏ କର ଟିକେ ଡକ୍ଟର୍ ପାଖେରେ ବ୍ଲଡ଼୍ ପରୀକ୍ଷା କରିଦିଅ ଗୋଡ଼ ହାତ ବିନ୍ଧୁଛି ଟିକେ ବ୍ଲଡ଼୍ ଟେଷ୍ଟ୍ କରିଦିଅ ବ୍ଲଡ଼୍ ଟେଷ୍ଟ୍ କରିଲେ କ'ଣ ହେଇଛି ଜଣାପଡ଼ିବ ତମେ ଟିକେ କ୍ଲିନିକ୍କୁ ଆମର ଆସ ଆମ କ୍ଲିନିକ୍କୁ ଆସ ଆସିକି ଟିକେ ବ୍ଲଡ଼୍ ଟେଷ୍ଟ୍ କର ବ୍ଲଡ଼୍ ଟେଷ୍ଟ୍ କଲେ ଜଣାପଡ଼ିବ କ'ଣ ହେଇଛି ଆଉ ତା'ପରେ ଟିକେ ଥଣ୍ଡାଟା ରହିଯାଉଛି ବୋଧେ ଟିକେ ମୁହଁରେ ଟିକେ ପାଣି ବେଶୀ ଦିଅନା ହଁ ମୁଣ୍ଡରେ ଟିକେ ପାଣି ବେଶୀ ଦିଅନା ପାଣି ଦେଲେ ମୁଣ୍ଡଟା ସବୁବେଳେ ମୁଣ୍ଡ ଧୋଇଲା ଦିନ ବଥଉ ଥବ ଆଉ ଯଦି ଚୁଟି ଧୋଉଛ ଚୁଟିଟା ଟିକେ ଶୁଖାଅ ଖାଇବାଟା ନର୍ମାଲ୍ ସନ୍ତୁଳା ଭାତ ଏସବୁ ଖାଅ କିଛି ମସଲା ତେଲ ଖାଇଲେ ଗ୍ୟାଷ୍ଟିକ୍ ପାଇଁ ବି ପେନ୍ କରିବ ହେଲା ଗ୍ୟାଷ୍ଟିକ୍ ହେଲେ ବି ମୁଣ୍ଡ ବଥେଇବ ଖାଦ୍ୟ ଟିକେ କଣ୍ଟ୍ରୋଲ୍ କର ଏ ସନ୍ତୁଳା ତେଲ ମସଲା ବେଶୀ ଖାଅନା ଆଉ ଏମିତି ସିଝାସିଝି ଟିକେ ବେଶୀ ଖାଅ ତେଲ ମସଲା ଆଂମିସ ଟିକେ କମ୍ କର ହେଲା ଆଉ ମେଡ଼ିସିନ୍ କଣ୍ଟିନ୍ୟୁ କର ମେଡ଼ିସିନ୍ ଯଦି କଂଟିନ୍ୟୁ ନକରିବ ମୁଣ୍ଡ ପେନ୍ ମୁଁ ଦଶଟାରୁ ଦୁଇଟା ପର୍ଯ୍ୟନ୍ତ ରହୁଚି ଦୁଇଟା ପରେ ଖାଇବାକୁ ଯାଉଛି ତା'ପରେ ଆସିକି ତିନିଟା ଖୋଲୁଛି କ୍ଲିନିକ୍ ତିନିଟାରେ ଖୋଲିକି ପାଞ୍ଚଟା ଛଅଟା ଯାକ ରହୁଛି ଆଉ ତମେ ସେ ଟାଇମ୍ ଦେଖିକି ଆସ ଆସିଲେ ମୁଁ ତମକୁ ବୁଝାଇ ଦେବି ଆଉ କ'ଣ କରିବାର ଅଛି ଆଉ ବ୍ଲଡ଼୍ ଟେଷ୍ଟ୍ବି କରିଦେବା ଆମର ଫି ନାହିଁ ଏମିତି ନର୍ମାଲ୍ ଯେତିକି ନେଉଛନ୍ତି ସବୁ କ୍ଲିନିକ୍ ଆମେ ସେତିକି ନେଉଛୁ ଆଉ କ୍ଲିନିକ୍ ଭଡ଼ା ତ ଦେବାକୁ ପଡ଼ିବ ନା ଆଉ ଯେଉଁମାନେ କାମ କରୁଛନ୍ତି ତାଙ୍କୁ ହଁ ସବୁ ଟେଷ୍ଟ୍ କରୁଛନ୍ତି ଏଇଠି ଆମ କ୍ଲିନିକ୍ରେ ସବୁ ଟେଷ୍ଟ୍ ହେଉଛି ସବୁ ଟ୍ରିଟ୍ମେଣ୍ଟ୍ ହେଉଛି ହଁ ଆସ ଆସିଲେତ କ'ଣ ପ୍ରକୃତରେ ହେଉଛି ଜାଣିବା ଆଉ ଆଜିକାଲି ତ ଅଧକପାଳି ବଥଟା ରହିଯାଉଛି ପ୍ରାୟ ଲୋକଙ୍କୁ